ଏବେ ଟେକ୍ନୋଲୋଜିର ବହୁତ ବ୍ୟବହାର ହେଲାଣି ଆଗରୁ ତା'ମାନେ ଟିଭି ମୋବାଇଲ୍ କମ୍ପୁଟର୍ ଲାପଟପ୍ ଆଦି ନଥିଲା ଏବେ ଟିଭି କମ୍ପୁଟର୍ ଲାପଟପ୍ ମୋବାଇଲ୍ରେ ବହୁତ ବ୍ୟବହାର କରି ସେମାନେ ମାନେ ବହୁତ କିଛି ଜାଣି ପାରୁଛନ୍ତି ଇଂଲିଶ୍କୁ ଓଡ଼ିଆରେ ଓଡ଼ିଆକୁ ଜାଣି ପାରୁଛନ୍ତି ଓଡ଼ିଆଭାଷାର ବ୍ୟବହାର କରିପାରୁଛନ୍ତି ଆଉ ବାହାର ଦେଶର ଲୋକମାନେ ବି ତାମାନେ ଇଂଲିଶ୍ରେ କଥାବାର୍ତ୍ତା ହଉଥିଲେ ମୋବାଇଲ୍ ନେଟ୍ ଇଣ୍ଟରନେଟ୍ ଦ୍ୱାରା ଇଂଲିଶ୍କୁ ସେମାନେ ଓଡ଼ିଆଭାଷାରେ ତା'ମାନେ ତା'ମାନେ ବ୍ୟବହାର କରିପାରୁଛନ୍ତି ତାକୁ ୟେ ଓଡ଼ିଆଭାଷା ତାକୁ ଶିଖିବା ପାଇଁ ବି ବହୁତ ତା'ମାନେ କହିବା ପାଇଁ ବି ବହୁତ ସହଜ ଲାଗୁଛି ବିଦେଶରୁ ଲୋକମାନେ ସେମାନେ ଓଡ଼ିଆଭାଷାକୁ ବୁଝିପାରୁନଥିଲେ ଜାଣିପାରୁନଥିଲେ ସେମାନେ ଇଂରାଜୀ ହିନ୍ଦୀକୁ ସେମାନେ ବହୁତ ବ୍ୟବହାର କରୁଥିଲେ ଟେକ୍ନୋଲୋଜି ଦ୍ୱାରା ତାକୁ ହିନ୍ଦୀକୁ ସେମାନେ ଓଡ଼ିଆରେ ତା'ମାନେ ପରିବର୍ତ୍ତନ କରି ସେମାନେ ଓଡ଼ିଆଭାଷାକୁ ତା'ମାନେ ପଢ଼ିପାରୁଛନ୍ତି ଓଡ଼ିଆଭାଷା କହିବା ପାଇଁ ବହୁତ ସହଜ ଗ୍ରାମାଞ୍ଚଳରେ ଏବେ ବି ଓଡ଼ିଆଭାଷା ବହୁତ ତାମାନେ ବ୍ୟବହାର ହୁଏ ଓଡ଼ିଆଭାଷାରେ ହି କଥାବାର୍ତ୍ତା ସେମାନେ ହୁଅନ୍ତି ଓଡ଼ିଆଭାଷା ବହୁତ ଶୁଣିବା ପାଇଁ ମଧ୍ୟ ବହୁତ ଭଲ କହିବା ପାଇଁ ବି ମଧ୍ୟ ବହୁତ ସୁବିଧା ଏବେ ବି ତା'ମାନେ ବହୁତ ଜାଗାରେ ଇଂରାଜୀକୁ ତା'ମାନେ ଓଡ଼ିଆ ଭାଷାରେ ବ୍ୟବହାର କରିକି ସେମାନେ ଓଡ଼ିଆ ଭାଷା ମଧ୍ୟ କହୁଛନ୍ତି ବାହାରେ ଆମେରିକାରୁ ଆସୁଥିବା ଲୋକମାନେ ବି ମାନେ ପୁରୀ ଜିଲ୍ଲାକୁ ଆସି ସେମାନେ ଓଡ଼ିଆରେ ଭଜନ ମଧ୍ୟ ଗାଉଛନ୍ତି ସେମାନେ ଓଡ଼ିଆ ଭାଷାକୁ ପ୍ରବଳ ବ୍ୟବହାର କରନ୍ତି